ନିକଟରେ ମୁଁ ଗୋଟେ ଇୟର୍ଫୋନ୍ଟେ କିଣିଥିଲି ବ୍ଲୁଟୁଥ୍ ଡିଭାଇସ୍ଟେ ଯାହାକି ବହୁତ ମତଲବ୍ ଖରାପ୍ ଏକ୍ସ୍ପେରିଏନ୍ସ୍ ରହିଲା ମୋର ଯେମିତିକି ତା'ର ବ୍ଲୁଟୁଥ୍ର କନେକ୍ଟିଭିଟିଟା ସବୁବେଳେ ଠିକ୍ ରହିଲାନି ଚାର୍ଜ୍ ଠିକ୍ସେ ରହିଲାନି ମୁଁ ଫ୍ଲିପ୍କାର୍ଟ୍କୁ ଏହି ବିଷୟରେ ଇନ୍ଫର୍ମ୍ କଲି କିନ୍ତୁ ତାଙ୍କର ସାତଦିନର ରିପ୍ଲେସ୍ମେଣ୍ଟ୍ ୱାରେଣ୍ଟି ଥିଲା ତ ସେଇଟା ସରିଯାଇଥିଲାରୁ ସେମାନେ କିଛି ଶୁଣିଲେନି